ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରସିଦ୍ଧ ବିଦ୍ୟାଳୟ ଗୁଡ଼ିକ ଅଛି ସେଗୁଡ଼ିକ ମଧ୍ୟରୁ ସରକାରୀ ବିଦ୍ୟାଳୟ ବେସରକାରୀ ବିଦ୍ୟାଳୟ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଭଳି ଆଉ କେତକ ବେସରକାରୀ ବିଦ୍ୟାଳୟ ମଧ୍ୟ ଗଢ଼ି ଉଠିଛି ସେଗୁଡ଼ିକ ମଧ୍ୟରୁ ଏସଟି ଜାଭିୟର୍ ବିବେକାନନ୍ଦ ଯାହା ଫଳରେ ପିଲାମାନେ ମଧ୍ୟ ଉଚ୍ଚ ଶିକ୍ଷା ଲାଭ କରିପାରୁଛନ୍ତି ଆଉ ସରକାରୀ ସରକାରଙ୍କ ସ୍ଥରରେ ଆଦର୍ଶ ବିଦ୍ୟାଳୟମାନ ମଧ୍ୟ ଖୋଲିସାରିଲେଣି ଯେଉଁଠାରେକି ମେଧାବୀ ଛାତ୍ରମାନେ ଛାତ୍ରଛାତ୍ରୀ ମାନେ ପ ପଢ଼ି ଉପକୃତ ହୋଇପାରୁଛନ୍ତି ଆଉ ଆଜିକାଲି ସରକାର ବିଭିନ୍ନ ପ୍ରକାର ସହାୟତା ଆଉ ପ୍ରୋତ୍ସାହନ ରାଶି ଯୋଗାଇ ଦେବା ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପଢ଼ିବାକୁ ଆଗେଇ ଆସୁଛନ୍ତି ଆଉ ଜୀବନରେ କିଭଳି ଜଣେ ଭଲ ଛାତ୍ର କିମ୍ବା ଛାତ୍ରୀ ହୋଇପାରିବେ ବା ମେଧାବୀ ଛାତ୍ରୀ ହୋଇପାରିବେ ସେଥିପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି